ହ୍ୟାଲୋ ଆଜ୍ଞା ଆଜ୍ଞା

କେତେ ଦିନ ତଳେ କାମ ହୋଇଥିଲା କେତେ ଦିନ ତଳେ କାମ ହୋଇଥିଲା ମୁଁ ଜାଣିପାରୁନି ଆପଣ ମୋତେ ଡିଟେଲ୍ସ୍ ଦେବେ କି ପଠାଇବି କେତେ ଖଣ୍ଡେ ତାର ଲାଗିଥିଲା କେତେ ସ୍ଵିଚ୍ ଲାଗିଥିଲା ଫ୍ୟାନ୍ କେତେଟା ଲାଗିଥିଲା ଏ ସି କେତେଟା ବଲ୍ବ୍ କେତେଟା ଆଉ ଟି ଭି ଆଉ କ'ଣ କ'ଣ ଚଲାଉଛନ୍ତି ଛୁଆ କିଏ ଲାଗିଛନ୍ତି କି ଟଣା ଟଣି କରିଛନ୍ତି ତାର ଫାର ହଁ ଦେଖିବେ ଯେ ଆପଣ ଗାଡ଼ି ଫାଡି କିଛି ଚାର୍ଜ୍ କରୁଛନ୍ତି କି ଗାଡି ଫାଡ଼ି ବେଟ୍ରି ଚାର୍ଜ୍ କରୁଛନ୍ତି କି ପାଣି ବାରି ଆଡ଼େ ଯେଉଁ ନେଇଛନ୍ତି ତାର ଫାର ସେଇଟା ସବୁ ଓଦା ହେଉଛିକି ତଳେ ବାଜିକି ଆଉ ମେସିନ୍ ଫେସିନ୍ ଚଲଉଛନ୍ତି ଟୁଲୁ ପମ୍ପ୍ ହରିକା ଡ୍ରାଇଭର୍ ତାର ଫାର ଭିଡ଼ିଛନ୍ତି କି ହଉ ତା'ହେଲେ ଆପଣ କାହାକୁ କିଛି କୁହନ୍ତୁନି ମୁଁ ଅଫିସ୍ ସହିତ କଥା ହୋଇକି ଆପଣଙ୍କ ଘରକୁ ପଠାଇବି ସେମାନେ ଠିକ୍ କରିବେ ହଁ ମୁଁ ଚେଷ୍ଟା କରୁଛି ଜଲ୍ଦି ଜଲ୍ଦି ପଠାଇକି ଆପଣଙ୍କ ଘର କାମକୁ ଠିକ୍ କରିବାକୁ ହଁ ହଁ ହଁ ହଁ